ହ୍ୟାଲୋ ସାହୁ ବାବୁ ଆପଣ ଆମକୁ ଅପେକ୍ଷା କରିଛନ୍ତି ଆପଣଙ୍କୁ ଏତେବେଳେ ପର୍ଯ୍ୟନ୍ତ ଆସିନାହାନ୍ତି ନି ଏତେ ଲେଟ୍ ହେଲାଣି ଆମେ ପୁଣି ଯିବୁ ପିଲା ଛୁଆ ସମସ୍ତେ ପୁରୀ ଦର୍ଶନ ଠାକୁରଙ୍କୁ ଦର୍ଶନ କରି ଫେରିବୁ ଏତେ ଲେଟ୍ ଗଲେ ହେବ କେମିତି ଆମେ ଆପଣଙ୍କ ଅପେକ୍ଷାରେ ଅଛୁ ଯୋଉଠିକି ଯାଉଛନ୍ତି ସେଠି ଲେଟ୍ କରି ଆମକୁ ଛାଡ଼ିଦେଇ ଆସୁଛନ୍ତି ଠିକ୍ ଟାଇମ୍ରେ ଛାଡ଼ିଦେଇ ପଳେଇ ଯାଉଛନ୍ତି ଯଦି ଆପଣଙ୍କର ଏତେ ଲେଟ୍ ହେବ ଆମେ ଠାକୁର ଦର୍ଶନ କେମିତି କରିବୁ ଆମେ ଟିକେ ଠାକୁର ଦର୍ଶନ କରିବୁ ପିଲାଙ୍କୁ ଟିକେ ଖୁଆଇବୁ ଟିକେ ପାର୍କ ଯିବୁ ଟିକେ ସପିଙ୍ଗ୍ ମଲ୍ ଯିବୁ କି ଟିକେ ନନ୍ଦନକାନନ ଯିବୁ ପିଲା ପରିବାର ସମସ୍ତେ ସାଙ୍ଗ ହେଇଯାଉଛୁ ଯଦି ଆପଣ ଏତେ ଲେଟ୍ କରିବେ ଆମେ ଲେଟ୍ ହେବ ଠାକୁର ଦର୍ଶନ କେମିତି କରିବୁ ଆଉ ଯେତେ ଶୀଘ୍ର ଆପଣ ଆସନ୍ତୁ ଆମକୁ ବାରମ୍ବାର କାଇଁ ଧୋକା ଦେଉଛନ୍ତି ଲେଟ୍ ସବୁବେଳେ କରୁଛନ୍ତି ଆମେ ଆପଣଙ୍କ ଗାଡ଼ି ସବୁବେଳେ ବୁକିଂ କରୁଛୁ ଆପଣ ସବୁବେଳେ ଆମକୁ ଲେଟ୍ କରୁଛନ୍ତି ଯେତେ ଶୀଘ୍ର ଆସନ୍ତୁ ଆମେ ପିଲାଙ୍କୁ ନେଇ ପାର୍କ ଯିବୁ ଖୁଆଇବୁ ବିଜ୍ଞାନ ମେଳାଟେ କୋଉଠି ଦେଖେଇବୁ ତା'ପରେ ଯେତେ ଶୀଘ୍ର ଆସିବୁ ଖାଇବେ ପିଲା ପିଲା ବ୍ୟସ୍ତ ହେଉଛନ୍ତି ଛୋଟ ପିଲା ଅପେକ୍ଷା କରିବେ ଆଉ ଯେତେ ଶୀଘ୍ର ଆସନ୍ତୁ ଆପଣ ଗାଡ଼ି ତ ସବୁବେଳେ ବୁକିଂ କରୁଛୁ ନା ଅଲଗା ଗାଡ଼ି କଲେ ଏତେ ଲେଟ୍ ବି କରନ୍ତେନା କିନ୍ତୁ ଆମେ ସବୁବେଳେ ସବୁ ସବୁଦିନର ଗରାଖ୍ ଖେକିରି ଆମକୁ ସବୁବେଳେ ଲେଟ୍ କରୁଛନ୍ତି ଆମକୁ କାହିଁକି ଲେଟ୍ କରୁଛନ୍ତି ଏତେ